ପ୍ରଥମେ ୟୁ ଏ ଏନ୍ ସୃଷ୍ଟି କରିବାକୁ ଇ ପି ଏଫ୍ ଓ ପୋର୍ଟାଲକୁ ଯିବାକୁ ପଡ଼ିବ ଏବଂ ସେଠାରେ ଲଗ୍ଇନ୍ କରିବା ପରେ ନିଜର ଏକ ୟୁ ଏ ଏନ୍ ସୃଷ୍ଟି କରିବାକୁ ପଡ଼ିବ ବା ନିଜର ୟୁ ଏ ଏନ୍ ନମ୍ବର ଦେବାକୁ ପଡ଼ିବ ମନେ କରନ୍ତୁ ୟୁ ଏ ଏନ୍ ନମ୍ବର ସାତ ଛଅ ପାଞ୍ଚ ଚାର ଏବଂ ତାହାପରେ ସେଠାରେ ନିଜର ନାଁ ଏବଂ ନିଜର ଫାଦର୍ ନାଁ ଏବଂ ନିଜର ଆଧାର କାର୍ଡ୍ ତାଛଡ଼ା ପାସ୍ବୁକ୍ ନମ୍ବର ଏବଂ ଭୋଟର ଆଇ ଡି ଆଉ ଯେଉଁ ଡେଟ୍ରେ ଆମେ ଚାକିରି ପାଇଥିଲୁ ସେଇ ଡେଟ୍ ମଧ୍ୟ ସେଠାରେ ଉଲ୍ଲେଖ କରିବାକୁ ପଡ଼ିବ ଏବଂ ସେ ଚାକିରି ସମୟର ସେ ମାନେ ସେଇ କାର୍ଡ୍କୁ ମଧ୍ୟ ଆମକୁ ଦେବାକୁ ପଡ଼ିବ ତାପରେ ଆମେ ନିଜର ଏକ ବ୍ୟକ୍ତିଗତ ୟୁ ଏ ଏନ୍ ସୃଷ୍ଟି କରିପାରିବା